ମୁଁ ଭଦ୍ରକର ଏକ ଚଷମା ଦୋକାନରୁ ରେବେନ୍ କମ୍ପାନୀର ଏକ ସନ୍ଗ୍ଳାସ୍ କିଣିଥିଲି ଯେତେବଳେ ଖରାଦିନ ଆରମ୍ଭ ହେଲା ମାର୍ଚ୍ଚ୍ ମାସରେ ମୁଁ ଏହି ସନ୍ଗ୍ଳାସ୍ଟି କିଣିଥିଲି କାରଣ ଖରାର ଦାଉରୁ ମୁକ୍ତି ପାଇବା ପାଇଁ ଏବଂ ଆଖିକୁ ଟିକିଏ ଭଲ ଦେଖଯିବା ପାଇଁ ମଧ୍ୟ କିଣିଥିଲି କିନ୍ତୁ ମୁଁ ଏହାକୁ ମାର୍ଚ୍ଚ୍ ଆଉ ଏପ୍ରିଲ୍ ମାସ ଦୁଇ ମାସ ଲଗାଇଲା ପରେ ତା'ର ଯେଉଁ ରଙ୍ଗ ଥିଲା ସେହି ଚଷମାର ସେଇଟା ଆସ୍ତେ ଆସ୍ତେ ରଙ୍ଗ କମିଗଲା ଏବଂ ଯେତିକି ଡେ ଏଣ୍ଡ୍ ନାଇଟ୍ ବା ଯେତିକି ଅନ୍ଧାର ଦେଖା ହେବା କଥା ଖରାରେ ଯେତିକି କମ୍ ଆଲୋକ ଦେଖା ହେବାକଥା ସେତିକି ଆମକୁ ଦେଖାହେଲା ନାହିଁ ଆଉ ଏହା ଆସ୍ତେ ଆସ୍ତେ ଖରା ଉଜ୍ଜଳ ଦେଖାଗଲା ତେଣୁକରି ମୁଁ ଭାବୁଛି ଏହି ଯେଉଁ ରେବେନ୍ କମ୍ପାନୀର ସନ୍ଗ୍ଳାସ୍ଟି କିଣିଥିଲି ସେଇଟା ଏତେ ଭଲ ନଥିଲା ତା'ପରେ ମୁଁ ମେ' ମାସରେ ଆଉ ଗୋଟେ ସନ୍ଗ୍ଳାସ୍ କିଣିଲି ସେ ଏବେ ସେହି ନୂଆ ସନ୍ଗ୍ଳାସ୍ଟି ବ୍ୟବହାର କରୁଛି ଏବଂ ଏହି ନୂତନ ସନ୍ଗ୍ଳାସ୍ଟା ଅନ୍ୟ ଏକ କମ୍ପାନୀର ରହିଛି ତେଣୁ ଏହି ଯେଉଁ ରେବେନ୍ କମ୍ପାନୀର ସନ୍ଗ୍ଳାସ୍ଟି ପ୍ରଥମରେ ଭଲ ଅନ୍ଧକାର ଦେଖାଯାଉଥିଲା ଖରାରେ ବା ଡାର୍କ୍ ଦେଖାଯାଉଥିଲା ସୁର୍ଯ୍ୟା ଆଲୋକଟା ସୁନେଲି କଲର୍ ଦେଖା ହୋଇଥୁଲା କିନ୍ତୁ କିଛିଦିନ ପରେ ଏହା ବ୍ୟବହାର କଲାପରେ ଏହା ମଳିନ ପଡ଼ିଯାଇଥିଲା ଆଉ ଏତେ ଭଲ ଦେଖାଯାଉନଥିଲା ଆଖିକୁ ତେଣୁ ମୁଁ ଅନ୍ୟମାନଙ୍କୁ ଏଇ ରେବେନ୍ କମ୍ପାନୀର ସନ୍ଗ୍ଳାସ୍ କିଣିବା ପାଇଁ ସେମାନଙ୍କୁ ବର୍ତ୍ତମାନ କହୁନାହିଁ ଅନ୍ୟମାନେ ମଧ୍ୟ ସେହି ରେବେନ୍ ଗ୍ଳାସ୍କୁ ନ କିଣି ଅନ୍ୟ ସନ୍ଗ୍ଳାସ୍କୁ କିଣୁଛନ୍ତି